ପ୍ରାଚୀନ କାଳରେ ଅନ୍ଧବିଶ୍ୱାସ ବହୁତ ଥିଲା ଜାତିପ୍ରଥା ଥିଲା ଛୁଆଁଅଛୁଁଆ ଥିଲା ମାତ୍ର ଆଜିକା ଡେଟରେ ଶିକ୍ଷା ଦ୍ୱାରା ଅନ୍ଧବିଶ୍ୱାସ ବି କମିଛିି ଜାତିପ୍ରଥା ବି କମିଛି ଛୁଆଁ ଅଛୁଆଁ ବି ବଳିପ୍ରଥା ବି ଆଗକାଳରେ ବହୁତ ଥିଲା ଜାତିପ୍ରଥା ଆଗରେ ଲୋକମାନେ ଅଛୁଆଁ ଜଣେ ଛୁଇଁ ଦେଲେ ବା ରୋଗୀ ଥିଲେ ତାଙ୍କୁ ଛୁଇଁ ଦେଲେ କପଡ଼ା ବଦଳେଇ କରି ଗାଧାଉଥିଲେ ମାତ୍ର ଆଜିକା ଡେଟରେ ଶିକ୍ଷା ଦ୍ୱାରା ସେଇ ଅଛୁଆଁ ବନ୍ଧବିଶ୍ୱାସ ଯାକ କିଏ ବି କରୁନାହାନ୍ତି ଶିକ୍ଷା ଏମିତି ଗୋଟେ କ୍ଷେତ୍ର ହେଲାଣି କି ଲୋକମାନେ ଜାଣିପାରୁଛନ୍ତି କିଛି ଖରାପ ଖରା ଖରାପ କେଉଁଟା ଭଲ କେଉଁଟା ଶିକ୍ଷା ଶିକ୍ଷା ସାହାଯ୍ୟରେ ବହୁତ ଲୋକ ସବୁ ବିଷୟରେ ଜାଣିପାରୁଛନ୍ତି ଭଲ ଆଉ ଜାତିପ୍ରଥା ତ ବହୁତ ଥିଲା ଆଗକାଳରେ ବଳି ବଳିପ୍ରଥା ମଧ୍ୟ ଥିଲା